ଆମର୍ ଘର୍ ପଛ ଆଡ଼େ ଖୋଲା ଆଡ଼ ଅଛି ସିନେ ଗୋଟେ କ୍ରିକେଟ୍ ମ୍ୟାଚ୍ ହଉଥିଲା ସେତେବେଳେ ଆମର ପିଲାମାନେ ସବୁ ଖେଲିଁ ଯାଇଁ ଥିଲୁ ସବୁ ଲୋକ ସେତେବେଳେ ଆମର୍ ବେଟିଂ କି ବୋଲ୍ ତୋ ଇ ୱାନ୍ ଡ଼େ ହେଇଥିଲା ୱାନ୍ ଡ଼େ ଗୋଟେ ମ୍ୟାଚ୍ ହେଇଥିଲା ଯେ ଆମର ପିଲା ସବୁ ଲୋକ ପଇସା ଠୋଲା ଆଣବାର୍ ଖେଳି ଯାଇଁ ଥିନୁଁ ମୁଁ ଗୋଟେ ଅଲ୍ରାଉଣ୍ଡର ଯେ ମୋତେ ବ୍ୟାଟିଂ ଭଲ୍ ସେ ନେଇ ମେରା ବୋଲିଂ ହେନ୍ତା କର୍ସି ମୁଇଁ ଯେ ବୋଲିଂ ଏଖାନ୍ ବି ମାର୍ସାର୍ ଫିଲ୍ଡିଂ ବି ବହୁତ୍ ଭଲ୍ କରେ ତାପରେ କ୍ରିକେଟ୍ ନେ ଖେଳିବା ବେଳେ ମୁଇଁ ବୋଲିଂ ଖୁବ୍ ଫାଷ୍ଟ ମାର୍ସି ଫାଷ୍ଟ ବୋଲର୍ କେତେଟା ଅଛନ୍ତି ହେଲା ସେ ବୋଲେ ଆମେ ମାର୍ଲା ବେଳେ ଖୁବ୍ ଲୋକମାନେ ବି ଦେଖି ଆସନ୍ ଆମର୍ ପଡ଼ା ପଡ଼ା ଗଳି କିନ୍ କିନ୍ ଗାଁର ଲୋକମାନେ ବି ସବୁ ଦେଖି ଏନ୍ କରି ମଜା ନଉଛନ୍ କ୍ରିକେଟ୍ ଖେଳ ଗୋଟେ ଖୁବ୍ ଭଲ ଲାଗ୍ସି କ୍ରିକେଟ୍ ଆର୍ ଦେଖିଲେ ବି ୱାଲ୍ଡ କପ୍ ମେ ସବୁ ଆମେ କ୍ରିକେଟ୍ ମ୍ୟାଚ୍ ଆମେ ସବୁ ଦେଖୁଁ ଆମ ଘର ଲୋକମାନେ ବି କ୍ରିକେଟ୍ ମ୍ୟାଚ୍ କେ ଟିକେ ପସନ୍ଦ କର୍ସନ୍ ଆରୁ ଫୁଟବଲ୍ ହେତେ ନେଇ ଖେଲଯା ସବୁ ଆମର୍ ଗାଁ ଲୋକ ଯେତେ ଅଛନ୍ ସବୁ କ୍ରିକେଟ୍ ମ୍ୟାଚ୍ ଏଖାନ୍ ସବୁ ଦେଖସନ୍ ଆରେ କ୍ରିକେଟ୍ ହିଁ ପସନ୍ଦ କରୁସନ୍ ସବ୍କେ କ୍ରିକେଟ୍ ଏଖାନେ ଭଲ୍ ଲାଗ୍ସି ଆମର୍ ଗାଁ ବାଲି ବି ସବୁ ଚାମ୍ପିଅନ୍ ଅସନ୍ ନାଇ କ୍ରିକେଟ୍ ବାଲେ ନେ ଚାମ୍ପିଅନ୍